ହଁ ଆମ ଘରେ ଗାଈ ଗୋରୁ ଅଛନ୍ତି ସେମାନଙ୍କର ଯତ୍ନ ଆମର ପରିବାରର ସଦସ୍ୟ ଭଳି ଆମେ ନେଇଥାଉ ସେମାନଙ୍କୁ ପ୍ରତିଦିନ ଗାଧୋଇ ଦେଇଥାଉ ଖରାଦିନେ ଗରମ ନ ହେବା ପାଇଁ ସେମାନଙ୍କୁ ପଙ୍ଖାର ବ୍ୟବସ୍ଥା ମଧ୍ୟ କରିଥାଉ ସେ ବର୍ଷା ଦିନେ ମଶା ନ ଲାଗିବ ପାଇଁ ଜାଲିର ବାଡ଼ କି ଧୁଆଁ ମଧ୍ୟ ଦେଇଥାଉ ଶୀତ ଦିନେ ଶୀତ ନ ଲାଗିବ ପାଇଁ ମଧ୍ୟ ଅଖା ବାଡ଼ କିମ୍ବା ପାଲର ବାଡ଼ ମଧ୍ୟ ଦେଇଥାଉ ଆଉ ଆଉ ଗାଈକୁ ପ୍ରତିଦିନ ଚୋକଡ଼ କୁଣ୍ଡା ତୋରା ତୋରାଣୀ ବାଦାମ ପିଡ଼ିଆ ଇତ୍ୟାଦି ମଧ୍ୟ ଖାଇବାକୁ ଦେଇଥାଉ